ନା ଆମର ପଶ୍ଚିମ୍ ଓଡ଼ିଶାର ତ ଇଟା ସେ ରଥଯାତ୍ରା ଗୁଟେ ଇଏ ଅଛି ଧନୁଯାତ୍ରା ଗୁଟେ ଅଛି ସେ ସବୁ ଯାତ୍ରା ମାନେ ହଉଛି ଆରୁ ସେ ଇଏ କରାହେଉଛି ପାଲନ୍ ସବୁ କରା ହେଉଛି ରଥଯାତ୍ରା ପାଲନ୍ କରାହେଉଛି ଦୁ ମକର ସଂକ୍ରାନ୍ତି ପାଲନ୍ କରାହେଉଛି ସବୁ ଜିନିଷ୍ ପାଲନ୍ କରାହଉଛିଁ ଆରୁ ସବୁ ସେଇଟା ଚଲୁଁଛୁ ସେଇଟା ବିଧି କରୁଛୁଁ ଆରୁ ଏ ପାଲନ୍ କରୁଛୁଁ ଆରୁ ସବୁବେଲେ ଏଇଟା ତ ଆମର୍ ବରଷକେ ବରଷ୍ ତିହାର୍ ଲାଗିଛି ଏଇଟାର୍ ଆମର୍ ସବୁ ପୂର୍ବପୁରୁଷାନୁ ଚଲିଅଛି ସେଇଟାକେ ଆମେ ମାନିକରି ଚଲୁଛୁଁ ଆରୁ ସେନ୍ତି ରହୁଛୁ ଆରୁ ସବୁବେଳେ ଏଇଟାମାନେ ଇଏ କରୁଛୁଁ ଦୁର୍ଗା ପୂଜା ବି କରୁଛୁଁ ସବୁଆଡ଼େ ଡ଼ୁଏଲାକି କରୁଛୁଁ ଆରୁ ସେଇଟା ସବୁବେଳେ ପାଲନ୍ କରୁଛୁଁ ଆରୁ ଦେଖୁଛୁଁ ଆରୁ ଇଏ କରୁଛୁଁ ଆରୁ ସବୁ ଖର୍ଚ୍ଚା ବି କରତେ ଯାଉଁଛୁ ଆରୁ ସବୁ କେ ସବୁ ସହିବାର୍ ବି ପଡ଼଼ୁଛି ଆରୁ ସବୁ କରତେଲ୍ ଯାଉଁଛୁ ଆର୍ ଇ କିଏନ ବନ୍ଧୁ ବାନ୍ଧବ ଯଦି ସିଏ ଜି ବେଟି ଯଦି ଆସଲେ ବୋଲେ ସିଧା ଗଲେ ବି କପଡ଼ା ଧୋତି ବି ଖୋଲିବାର୍ ପଡ଼ିଛି ଆର ଅନେକ ସାମାନ୍ କରବାର୍ ପଡ଼ୁଛି ସବୁ ଖର୍ଚ୍ଚା ବି ପଡ଼ୁଛି ସବୁ କେନ୍ତା ସବୁ କିଛି ହେଉଛି ଆରୁ ହେନ୍ତି ହିଁ ତ ଚଲବାର୍ କେ ପଡ଼ୁଛି ଆର୍ କାଣା ଇଏ କରମୁଁ କହଲେ